ବିବାହ ଗୁଟେ ବଡ଼ କାର୍ଯ୍ୟକ୍ରମ ବିବାହରେ ବିବାହରେ ସବୁ ଜିନିଷର ସୁବିଧା ରହିଥିବା ଦରକାର୍ କାରଣ ଯେତେବେଳେ ଆମ ଅତିଥିମାନେ ଆସିଥାନ୍ତି ତ ସେମାନଙ୍କୁ ସବୁ ଜିନିଷର ସୁବିଧା ଦରକାର ସେଇଟା ଆମେ ଯଦି ଯୋଗାଇ ନ ଦେଇ ପାରିବା ତାହେଲେ ବହୁତ କଥା ଶୁଣିବାକୁ ପଡ଼ିଥାଏ ସେ ଭିତରେ ପାଣି ପାଣିର ଗୋଟେ ବଡ଼ ବଡ଼ ଗୁରୁତ୍ଵପୂର୍ଣ୍ଣ ରହିଥାଏ କାରଣ ପାଣି ବିନା ତ କିଛି ହୋଇନଥାଏ ଆମ ଏଠାରେ ଖରା ମାସରେ ହିଁ ବିବାହ କାର୍ଯ୍ୟକ୍ରମ ଅଧିକାଂଶ ହୋଇଥାଏ ସେଥିପାଇଁ ପାଣିର ବହୁତ ଅସୁବିଧା ହୋଇଥାଏ ସେଥିପାଇଁ ଆମେ ଭୋଜି ବିବାହର ଭୋଜିରେ ଗୋଟେ ପାଣି ଟ୍ୟାଙ୍କର୍ ଆଣିଥାଉ ଆଉ ଅତିଥିମାନଙ୍କ ପାଇଁ ମଧ୍ୟ ପାଣିର ସୁବିଧା କରିଥାଉ ପାଉ ପାଣି ପାଉଚ୍ ମଧ୍ୟ ସଫିସେଣ୍ଟ୍ ରଖିଥାଉ ଗାଧେଇବା ପାଇଁ ମଧ୍ୟ ପିଇବା ପାଇଁ ମଧ୍ୟ ଆଉ ରୋଷେଇ ରୋଷେଇ ବା ରୋଷେଇ କରିବା ପାଇଁ ମଧ୍ୟ ପାଣିର ଠିକ୍ ବ୍ୟବସ୍ଥା କରିଥାଉ